ଆଜିକାଲି ଯୁଗରେ ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି ଏବେକା ଯୁଗରେ ଟେକ୍ନୋଲୋଜି ବିନା ଆମେ ଘରୁ ପାଦ ବି କାଢ଼ିପାରୁନୁ କାରଣ ଟେକ୍ନୋଲୋଜି ଆଜିକା ଦୁନିଆ ଆଜିକା ଜମାନାରେ ଟେକ୍ନୋଲୋଜି ହିଁ ସବୁକିଛି ଟେକ୍ନୋଲୋଜି ଦ୍ୱାରା ହିଁ ସବୁ କାର୍ଯ୍ୟ ଆମର ସମ୍ପାଦନ ହେଉଛି ଯେମିତିକି ଆମ ରାଜ୍ୟରେ ମୌଳିକ କାର୍ଯ୍ୟ ହେଲା କୃଷି ଆମ ରାଜ୍ୟରେ ସମସ୍ତ ଲୋକ କୃଷି ଦ୍ୱାରା ହିଁ ବଞ୍ଚନ୍ତି କୃଷି ହେଉଛି ଆମ ରାଜ୍ୟର ମୌଳିକ ଏବଂ ପ୍ରଧାନ ଚାଷ ଏହାଦ୍ୱାରା ଆମ ରାଜ୍ୟରେ ଲୋକମାନଙ୍କ ପେଟ ପୋଷନ୍ତି ତେଣୁ ଏମାନେ ଏମାନେ ଏମାନେ ଯେଉଁ କୃଷିମାନଙ୍କର ଟେକ୍ନୋଲୋଜି ଦ୍ୱାରା ବହୁତ ପ୍ରକାର କାର୍ଯ୍ୟ ସହଜରେ ହେଇଯାଉଛି କୃଷିରେ ଏବେ ତ ବହୁତ ପ୍ରକାର ଟେକ୍ନୋଲୋଜି ବାହାରିଲାଣି ଏବଂ ଟେକ୍ନୋଲୋଜି ମାଧ୍ୟମରେ ବହୁତ କିଛି ଯେମିତିକି ଆଗକାଳରେ ହଳ କରିବାପାଇଁକା ଆ ଲଙ୍ଗଳ ବ୍ୟବହାର କରିୁଥିଲେ ଏବେକା ଟେକ୍ନୋଲୋଜି ଦ୍ୱାରା ବହୁତ ଆଗକୁ ଆମେ ବହୁତ କମ୍ ସମୟରେ ହଳ କରିପାରୁଛେ ଟ୍ରାକ୍ଟର୍ ଦ୍ୱାରା ଆଗକାଳରେ ଯୋଉଟା ହଳ ଦ୍ୱାରା ଲଙ୍ଗଳ ଦ୍ୱାରା ହେଉଥିଲା ଏବେ ଏଇ ଜମାନାରେ ସେଇଟା ଟ୍ରାକ୍ଟର୍ ଦ୍ୱାରା ବହୁତ ସହଜରେ ଅତି କମ୍ ସମୟରେ ହେଇଯାଉଛି ଏବଂ କୃଷି ମଧ୍ୟ ଆମେ ଠିକ୍ ଟାଇମ୍ରେ କରିପାରୁଛେ ଏବଂ ଏବେକା ଟାଇମ୍ରେ ତ ବର୍ଷା ହେବା ଏତେ ସହଜ ନୁହଁ ସେଥିପାଇଁକା ଆମେ ପାଣି ପମ୍ପ୍ ପକେଇକି ବି ଆମ ବିଲ ଜମିରେ ପାଣି ଦେଇପାରୁଛେ ଯୋଉଟାକି ଅତି ସହଜରେ ହେଇପାରୁଛେ ଆଉ ଆମେ ଆମ ଟେକ୍ନୋଲୋଜି ଦ୍ୱାରା ଯେଉଁ କାମ ସବୁ ଅତି ସହଜରେ କରିପାରୁଛେ ସେଥିପାଇଁକା ଆମକୁ ଖର୍ଚ୍ଚ ବି ପଡ଼ୁଛି ଯୋଉ ଖର୍ଚ୍ଚଟାକି ଆମେ ଶ୍ରମିକ ଦୈନିକ ମଜୁରିଆ କିମ୍ବା ଶ୍ରମିକମାନଙ୍କୁ ବି ପ୍ରଭାବିତ କରୁଛି କାରଣ ସେମାନଙ୍କ ଦ୍ୱାରା ସେମାନଙ୍କର ଏଇ ଚାଷ କାମରେ ହିଁ ବହୁତ ଉପକାର ମିଳୁଥିଲା ସେମାନଙ୍କୁ ଏବେ କିନ୍ତୁ ସେମାନଙ୍କୁ ଆଉ ସେସବୁର ସୁବିଧା ମିଳିପାରୁନି ଯେହେତୁ ଟେକ୍ନୋଲୋଜି ଦ୍ୱାରା ଆମେ ସବୁପ୍ରକାର କାର୍ଯ୍ୟ ସମ୍ପାଦନ କରିଦେଉଛେ ସେଥିପାଇଁକା ଦୈନିକ ଶ୍ରମିକ ମାନଙ୍କୁ ମଜୁରିଆମାନଙ୍କୁ ବହୁତ ପ୍ରଭାବ ପଡ଼ୁଛି ସେମାନେ ସେମାନଙ୍କ କାମ କରିପାରୁ ନାହାନ୍ତି ଯୋଉଟା ସେମାନେ ଚାଷ କାର୍ଯ୍ୟ ଦ୍ୱାରା କରୁଥିଲେ ଏବେ ସେଇଟା ସେମାନଙ୍କର ଠିକ୍ ସେ ହେଇପାରୁନି ସେମାନଙ୍କ ଘର ପୁଷି ହେଉନି ସେଥିପାଇଁ ସେମାନଙ୍କ ଦୈନିକ ମଜୁରିଆ ଶ୍ରମିକମାନଙ୍କ ଜୀବନରେ ବହୁତ ପ୍ରଭାବ ପକେଇଛି ଟେକ୍ନୋଲୋଜି ଯେହେତୁ ସେମାନେ ସେମାନଙ୍କ କାମ ଆଉ କରିପାରୁ ନାହାନ୍ତି ଯେହେତୁ ଟେକ୍ନୋଲୋଜି ଆଗକୁ ବଢ଼ିଲାଣି ସେଥିପାଇଁ ଦୈନିକ ମଜୁରିଆ ଶ୍ରମିକମାନଙ୍କୁ ଆଉ କେହି ପଚାରନ୍ତିନି ଯୋଉଟା ଅତି କମ୍ ସମୟରେ ହେଇଯାଉଛି ସେଇଟା ପାଇଁକା ସେମାନେ ଦୈନିକ ମଜୁରିଆଙ୍କୁ ଖର୍ଚ୍ଚ ଦେବେ କାହିଁ ଏ କଥା ଭାବିି କିନ୍ତୁ ଯୋଉଟା ଆମେ ଟେକ୍ନୋଲୋଜି ଦ୍ୱାରା କରିଛେ ସେଥିପାଇଁକା ବହୁତ ଖର୍ଚ୍ଚ ହେଉଛି ଯେତେବେଳେ ଆମର ଟେକ୍ନୋଲୋଜି କିଛି ଟ୍ରାକ୍ଟର୍ରେ ଖରାପ୍ ହେଇଯାଉଛି କିମ୍ବା ପମ୍ପ୍ରେ କିମ୍ବା ସର୍ବଲାନ୍ସରେ ଆମର କିଛି ଖରାପ୍ ହେଉଛି ଆମେ ସେଥିପାଇଁକା ଖର୍ଚ୍ଚ ବହୁତ ହେଉଛି କିନ୍ତୁ ଯେତେବେଳେ ଆମେ ମଜୁରିଆକୁ ଯୋଉ ଖର୍ଚ୍ଚଟା ଅଛି ସେଇଟା ବହୁତ କମ୍ ସମୟ ରହେ ଏଥିପାଇଁକା ବହୁତ କିଛି ପ୍ରୋବ୍ଲେମ୍ ବାହାରୁଛି ସେଥିପାଇଁକା ଆମକୁ ବହୁତ ଦେଖିବାକୁ ପଡ଼ିବ କୃଷି ଆମ ଟେକ୍ନୋଲୋଜି ଦ୍ୱାରା ଯେମିତି ହେଉଛି ସେମିତି ମଜୁରିଆଙ୍କ ଦ୍ୱାରା ବି ହେଇପାରିବ